ଆମ ଗାଁରେ ବି ବହୁତ ଜଣ ମିଶିକି କିଛିଟା ସମୁଦାୟ ବନେଇକି ସେଥିରେ ଅଲଗା ଅଲଗା ପ୍ରକାରର ବ୍ୟବସାୟ କରିବାକୁ ଷ୍ଟାର୍ଟ କରିସାରିଲେଣି ଆଗରୁ ସମସ୍ତେ କ'ଣ କରୁଥିଲେ କାହାର ଭୋଜିଭାତ ହେଲେ ସମସ୍ତେ କଦଳୀ ଗଛର ପତ୍ରକୁ କାଟିକି ସେଥିରେ ଖାଉଥିଲେ କିନ୍ତୁ ଏବେ ଆମ ଗ୍ରାମରେ କିଛିଟା ଯୁବକ ମାନେ ମିଶିକି ଏକ ସ୍ଥାପନ କରିୁଛନ୍ତି ଏକ କଳ ଭଳି ଯେଉଁଥିରେକି ଖଲି ପତ୍ର ହେଉଛି ପେପରର ପ୍ଲେଟ୍ ବଗେରା ସବୁ ତିଆରି ହେଉଛି ସେ କେବଳ ଆମରି ଗାଁ ନୁହଁ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲା ଯାଜପୁର ଜିଲ୍ଲା ଏମିତି ବହୁତ ଜାଗାରେ ବି ସେମାନେ ସପ୍ଲାଏ କରୁଛନ୍ତି ସେମାନେ ବି ଆଜିକାର ଗୋଟେ ସଫଳ ବ୍ୟବସାୟୀ ଭାବରେ ପରିଗଣିତ ହେଉଛନ୍ତି ଏବଂ ଆଉ କିଛିଟା ଯୁବପିଢ଼ି ଅଛନ୍ତି ପଚିଶ ତିରିଶ ଜଣ ମିଶିକି ଗୋପାଳନରେ ଲାଗି ପଡ଼ିଛନ୍ତି ଭଲ ଉନ୍ନତମାନର ଗାଈ ଆଣି ତାକୁ ରଖିଛନ୍ତି ସେଥିରୁ କ୍ଷୀର ବାହାର କରି ସେ କ୍ଷୀରରୁ ଦହି ଲହୁଣୀ ବଗେରା ସବୁ ବାହାର କରିକି ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିକୁ ବି ଦେଉଛନ୍ତି ଅଲଗା ଅଲଗା ଜିଲ୍ଲାର ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିମାନଙ୍କୁ ବି ଦେଉଛନ୍ତି ସେମାନେ ବି ଆଜି ସଫଳ ହେଇପାରୁଛନ୍ତି ଆଉ କିଛିଟା ଅଛନ୍ତି ଯେଉଁମାନେ ଅଲଗା ଅଲଗା ପ୍ରକାର ଗଛ ଲଗେଇଛନ୍ତି ନଡ଼ିଆ ଗଛ କଦଳୀ ଗଛ ଏମିତି ଅଲଗା ପ୍ରକାର ବଗିଚା ଭଳି କରିବି ତା' ଦେହରୁ ବି ସେମାନେ ପଇସା ଆଣୁଛନ୍ତି ସେସବୁ ଫଳ ନଡ଼ିଆ ଏସବୁକୁ ଅଲଗା ଅଲଗା ଜିଲ୍ଲାକୁ ସପ୍ଲାଏ କରୁଛନ୍ତି ସେମାନେ ବି ଆଜିକାର ଗୋଟେ ଉନ୍ନତ ଚାଷୀ ଭାବରେ ପରିଗଣିତ ହେଇସାରିଛନ୍ତି